ଖୋଲା ପାଣିରେ ପହଁରିବା ଉପାୟ ସୁରକ୍ଷିତ ସରକାରଙ୍କ ତରଫରୁ ବି ରହିଥାଏ କାହିଁକିନା ତାଙ୍କେ ବେଲ୍ଟ ବି ଦେଇଥାନ୍ତି ପିନ୍ଧିବା ପାଇଁ ବେଲ୍ଟ ଦ୍ଵାରା ଆମେ କିଛି ଅସୁବିଧା ହୁଏ ନାହିଁ ଆମକୁ ଆଉ ଯେଉଁ ବଡ଼ ବଡ଼ ଜଳାଶୟରେ ବନ୍ଧମାନଙ୍କରେ ବନ୍ଧମାନଙ୍କରେ ଯେପରିକି ଖସାରାପଥର ଶୈବାଳ ଆର୍ ପାଣି ଯେମିତି ସ୍ପିଡ଼୍ରେ ସେ ଆସିଥାଏ ସେଇଥିମାନଙ୍କରେ ଟିକିଏ ସୁରକ୍ଷିତ ସୁରକ୍ଷା କବଚ ହିସାବରେ କିଛି ତ ଇଏ କରାହୋଇଥିବ ଏକା କାହିଁକିନା ଖସଡ଼ା ଜାଗାରେ ଦେଖିକି ପାଦ ପକାଇକି ଚାଲିବା କଥା ଆଉ ବଡ଼ ବଡ଼ ପଥର ଯେଉଁଠି ଅଛି ସେଇଠି ସେହି ଜାଗାମାନଙ୍କରେ ଆମେ ତ କେବେ ଯାଇନୁ ସେଇଠି ଯାଇକି ବି କାହିଁକି ବିପଦକୁ ଡାକିବା ସେଇଟା ବି ଭଲ ନୁହେଁ ସେହିପରି ହିସାବରେ ପାଣିର ଦୃଢ଼ ପ୍ରବାହ କାହିଁକିନା ସେଇଠି ଫୁଲ୍ ଗତିରେ ଯଦି ଯାଉଛି ପାଣି ସେଇଠି ଯାଇକି ଆମେ କାହିଁକି ବିପଦକୁ ଡାକିବା ସେହି ହିସାବରେ ଯଦି ଯାଉଛେ କିଛି ସପୋର୍ଟ୍ ଜାଗା ନେଇକି ଯିବ କାହିଁକିନା କାହାକୁ ଗୋଟେ ସପୋର୍ଟ୍ ରଖ କୁଆଡ଼େ ଦୌଡ଼ି ବାନ୍ଧିକି ଗୋଟେ ସାଙ୍ଗକୁ ଧରାଅ ତା'ପରେ ସେ ସେହି ଜାଗାକୁ ଗୋଟେ ଇଆରେ କରିକି ତୁମେ ଦୌଡ଼ି ବାନ୍ଧିକି ଯାଇପାରିବ